ମୁଁ ରାଜୁ ଶ୍ରୀବାସ୍ତବ ଫୋନ କରିଥିଲି ଆପଣ ପ୍ରିୟା ହୋଟେଲ୍ରୁ କହୁଛନ୍ତିତ ଯଦି କହୁଛନ୍ତି ମୁଁ ଆପଣଙ୍କ ହୋଟେଲରେ କ'ଣ ଖାଇବା ଅଛି କିଛି ଜାଣି ପରେ କି ଯଦି ଜାଣିପାରେ ତେବେ ମୁଁ ଆପଣଙ୍କର ଚିଲ୍ଲି ଚିକେନ ରୋଲ ବିରିୟାନୀ ପାଇଁ ଅର୍ଡର ଦେଇଥିଲି ତା ସହିତ କେତେ ଦରଦାମ ମୋର ହୋଇଥିବା ତାହା ଦ୍ୱାରା ଆଉ ଯୋଡ଼େ ତିନିଟା ଖାଦ୍ୟ ତଥା ବିରିୟାନୀ ଚାଉମିନ ରୋଲ ଅର୍ଡର ଦେବାକୁ ଚାହୁଁଛି ତାର ଦରଦାମ ସହିତ ତାକୁ ଆଣି ମୋ ଘରେ ପହଞ୍ଚାଇ ଦିଅନ୍ତୁ